ହ୍ୟାଲୋ ଆଉ ଏଇ କାମ ବହୁତ ବଢ଼ି ଯାଇଛି ଗାଡ଼ି ବହୁତ ହଇରାଣ ରୋଜଗାର ସେମତି ହେଉନି ସକାଳୁ ରାତ ନାଇଁ ବା ସରକାର ବଦଳି ହେଲାଠୁ ତ ସବୁ କିଛି ଏବେ କାଇଁ କିଛି ଜଣା ପଡ଼ୁନି କାଇଁ ଚାଉଳ ବି ମିଳୁନି

ଏବେ ତ ଓଡ଼ିଶାକୁ ବିଜେପି ସରକାର ବିଜେପି ସରକାର ଆସିଲେ ଆଉ ଆମ ଆମ ଶ୍ରମିକମାନଙ୍କ ପାଇଁ ସବୁ ଭାରି ହଇରାଣ ହେଲା ଯେତେ ପଇସା ରୋଜଗାର କଲେ ବି ଅଣ୍ଟୁନି ଇଆଡ଼େ ଚାଉଳ ବନ୍ଦ ହେଲାଣି ଦର ଦାମ୍ ବଢ଼ିଲା ତେଲ ଲୁଣ ଆଳୁ ପିଆଜର ଆଉ ଆମେ ଗରିବ ଲୋକ କେମିତି ଚଳିବା ଏଇ ସରକାର ବଢ଼ି ସରକାର ବଦଳି ହୋଇ କାଇଁ କିଛି ଜଣା ପଡୁ଼ନି ଦେଖାଯାଉ କ'ଣ ହେଉଛି ସବୁ କିଛି ତ ବନ୍ଦ ହୋଇଗଲାଣି ଆଉ ଦର ଦାମ୍ ବି ବଢ଼ିଲା ନବୀନ ପଟ୍ଟନାୟକ ପଚିଶି ବର୍ଷ ଥିଲେ ଜନତା ବିଜୁ ଯାହା ଆମେ ଉପକୃତ ହେଇଥିଲେ ଏବେ ବିଜେପି ସରକାରଙ୍କୁ ଯଦି ଦେଖିବା ତାଙ୍କ ପାଣ୍ଡିଆନ୍ ଯୋଗୁ ଏପଟ ସେପଟ ଅସୁବିଧା ହେଇଗଲା ଲୋକଙ୍କ ଇଏ ଉପରେ କାମ ବି ଆଉ ମିଳୁନି କାମ ବି ଆଉ ମିଳୁନି କ'ଣ କରିବା ଆଉ ଅଧିକା ଏବେ ତ କାମ ଅଧିକା ତ ଆଉ ପରିଶ୍ରମ ବେଶୀ ପଛେ ଅଧିକ ସେମତି ରୋଜଗାର ଆଉ କିଛି ନାହିଁ ଆଉ କାମ ବି ଆଉ ମିଳୁନି ଭାବୁଛି ଏଠି ଯାହା କରିବା କରିବା ନହେଲେ ବାହାର ସହରକୁ ଯିବା ଆଉ ଠିକ୍ ଅଛି ତମେ ବି ମୋ ପାଇଁ ଟିକେ କିଛି କାମ ଦେଖୁଥିବ ମୁଁ ବି ତମ ପାଇଁ କିଛି ଦେଖୁଛି ଆଉ କ'ଣ କରିବା ଯାହା ବି ସରକାର ଆସୁଛି ସେଇଟା ସମସ୍ତଙ୍କ ପାଇଁ ଆସୁଛି ଆମକୁ ବି ତ ସେଇଟା ସାମ୍ନା କରିବାକୁ ପଡ଼ିବ ହଁ ଲୋକ ଲୋକ ମୁଖ୍ୟମନ୍ତ୍ରୀ ଉପରେ ଇଏ ହେଲେ ଆଉ ଆମର ଓଡ଼ିଶାରେ ସଦସ୍ୟ କିଏ ନୁହଁ ସମସ୍ତେ ସି ଏମ୍ ଥାଉ ଥାଉ ତାମିଲନାଡୁ଼ର ଲୋକଙ୍କୁ ଇଏ କରିକି ବିଭିନ୍ନ ପ୍ରକାର ନବୀନ ପଟ୍ଟନାୟକ ଥିଲା ବେଳେ ଏତେ କିଛି ଅସୁବିଧା ହେଉନଥିଲା ଆଉ ଏବେ ବିଜେପି ସରକାର ଆସିଲାଠୁ ଏମତି ସବୁ ଅସୁବିଧା ହେଉଛି ଦେଖାଯାଉ କ'ଣ ହେଉଛି ତାଙ୍କ ବ୍ୟତୀତ ଆମକୁ ଇଏ ତ ସାମ୍ନା କରିବାକୁ ପଡ଼ିବ ଚାଉଳ ବି ତ ଏବେ କାଇଁ ଏତେ ଦିନ ହେଲାଣି ଚାଉଳ ବି ତ ଏତେ ଦିନ ହେଲା ମିଳୁନି ହଉ ଠିକ୍ ଅଛି ଆଉ ଏବେ ମୁଁ ରଖୁଛି ଆଉ କାମ କିଛି ମିଳିଲେ ମୋତେ କହିବ